ଏକ ଜାନୁଆରୀ ଦୁଇ ହଜାର ଏକୋଇଶ ପାଞ୍ଚ ନଭେମ୍ବର ଦୁଇ ହଜାର ଉଣେଇଶ କୋଡ଼ିଏ ଡିସେମ୍ବର ଦୁଇ ହଜାର ବାଇଶ ପଚିଶ ଅଗଷ୍ଟ ଦୁଇ ହଜାର ତେଇଶ କୋଡ଼ିଏ ଫେବୃଆରୀ ଦୁଇ ହଜାର ଚବିଶ